ଆମର ଶିକ୍ଷା କେତେ ଗୁଡ଼ିଏ ପ୍ରଥାକୁ ନେଇକି ଚାଲିଅଛି ପିଲାମାନେ ପାଠ ପଢ଼ନ୍ତି ଏବଂ ପାଠ ପଢ଼ା ବାଦ ନିଜେ ନିଜର ସାଂସ୍କୃତିକ କାମ ଗୁଡ଼ିଏ ମଧ୍ୟ କରନ୍ତି ଯାହା ଫଳରେ କି ପିଲାମାନେ ବହୁତ ପ୍ରକାରର ଶିକ୍ଷା ଆଜି ଶିଖିଛନ୍ତି ଏବଂ ସେମାନେ ଗାଁରେ ଗୋଟିଏ କିଛି ଗୋଟେ ଦେବା ଦେବୀଙ୍କର ଅନୁଷ୍ଠାନ ହେଲେ ସେଥିରେ ନାଚ ଗୀତ ରଙ୍ଗ ବହୁତ ପ୍ରକାର ଆଜି ତାଙ୍କ ରଙ୍ଗ ଢ଼ଙ୍ଗ ଦେଖାଇ ଦିଅନ୍ତି ଏଭଳି କରି ସେମାନେ ଆମର ବହୁତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଆରମ୍ଭ କରିଥାନ୍ତି